ହ୍ୟାଲୋ ସାର୍ ମୋର ନାଁ ହେଉଛି ଜିତ ସାହୁ ମୁଁ ମୋ ପରିବାର ମୋ ଭାଇ ମୋ ଭଉଣୀ ମୋ ଦାଦା ମୋ ବୁଢ଼ା ଦାଦା ମୋ ବୁଢ଼ୀ ମାଆ ଏବଂ ମୋ ମାତା ପିତା ଓ ସାଙ୍ଗ ବନ୍ଧୁମାନଙ୍କ ସହିତ ସହିତ ଗୋଟିଏ ଟ୍ରିପ ପାଇଁ ଯିବାକୁ ଚାହୁଁଛି ତ ଆପଣଙ୍କ ଠାରେ ମୁଁ ଗୋଟିଏ କ୍ୟାବ୍ ବୁକ୍ କରିବାକୁ ଚାହୁଁଛି ତ ସାର୍ ଆପଣଙ୍କ ପାଖରେ କ୍ୟାବ୍ ଖାଲି ଅଛି କି ନାହିଁ ଯଦି ଖାଲି ଅଛି ତା'ହେଲେ ମୁଁ ମୁଁ ସମସ୍ତଙ୍କ ସାଙ୍ଗରେ ବାଲେଶ୍ୱର ପୁରୀ କଟକ ଇତ୍ୟାଦି ଇତ୍ୟାଦି ସ୍ଥାନରେ ସ୍ଥାନକୁ ଟ୍ରିପ୍ ଯିବାକୁ ଚାହୁଁଛି ତେବେ ଆପଣ ମୋତେ ଦୟାକରି ଗୋଟିଏ କ୍ୟାବ୍ ବୁକ୍ କରିକି ଦେବାକୁ ଅନୁରୋଧ ନହେଲେ ମୁଁ ମୋ ସ୍ୱପ୍ନ ଟ୍ରିପ୍ ଯିବା ଗୋଟିଏ ମଜା କରିବା ମୋ ବନ୍ଧୁ ସାଙ୍ଗମାନଙ୍କ ସହିତ ଆପଣଙ୍କ ସହିତ ଯିବାକୁ ଚାହୁଁଛି ନହେଲେ ମୁଁ ଯାଇପାରିବିନି ସାର୍ ଆପଣଙ୍କ ଉପରେ ସବୁକିଛି ରହିଲା ତ ମୁଁ ଅନୁରୋଧ କରିଛିି ସାର୍ ଯେ ଆପଣ ମୋତେ ତୁରନ୍ତ ଗୁଟେ କ୍ୟାବ୍ ବୁକ୍ କରିକି ଦେବେ ମୁଁ ମୁଁ ଛବିଶି ତାରିଖ ଟ୍ରିପ୍ ଯିବାକୁ ଚାହୁଁଛି ବା ପିକ୍ନିକ୍ ଯିବାକୁ ଚାହୁଁଛି ସେଠାରେ ସମସ୍ତଙ୍କ ଆଶା ଅଛି ଆପଣଙ୍କ ଉପରେ ସମସ୍ତଙ୍କ ଆଶା ରହିଲା ସାର୍ ନମସ୍ତେ